ହ୍ୟାଲୋ ମୁଁ ରିଙ୍କି ପାଇକ୍ କହୁଥିଲି ମୁଁ ଜୟପୁର ଦୋକାନରୁ ଗୋଟେ ଡ୍ରେସ୍ ଅର୍ଡ଼ର କରିଥିଲି ସେ ଡ୍ରେସ୍ଟି ଏତେ ସୁନ୍ଦର ଆସିଛି ମୋତେ ବହୁତ ପସନ୍ଦ ହେଇଛି ମୁଁ ଭାବିନଥିଲି ଯେ ଏତେ ଏତେ ସୁନ୍ଦର ଆସିବ ପୁରା ମୋ ମନ ଭଲ ଆସି ମୋ ମନ ମୁଁ ଯେମିତି ଚାହିଁଥିଲି ଠିକ ସେମିତି ହି ଆସିଛି କେତେ ସୁନ୍ଦର ନୂଆ ନୂଆ ଡିଜାଇନ୍ ହଁ ତ ବହୁତ ପସନ୍ଦ ହେଇଛି ତା' କପଡ଼ା ବି ଭଲ ଧୋଇଲେ କଲର୍ ବି ଛାଉ ଛାଡ଼ୁନି ବହୁତ ସୁନ୍ଦର ଆସିଛି ଆଉ ମୁଁ ମାନେ ମୁଁ ଆଗରେ ଯେତେ ଡ୍ରେସ୍ ଅର୍ଡ଼ର କରିଥିଲି ଏତେ ଭଲ ଆସିନଥିଲେ ଏଥର ସେ ଜୟପୁରରୁ ଗୋରେେ ଡ୍ରେସ୍ ଅର୍ଡ଼ର କରିଛି ଏତେ ସୁନ୍ଦର ଆସିଛି ସତରେ ମୋତେ ବହୁତ ପସନ୍ଦ ହେଇଛି ମୁଁ ଚେଷ୍ଟା କରିବି ଭବିଷ୍ୟତରେ କିଛି ଡ୍ରେସ୍ କିଣିଲି କିଣିଲେ ମୁଁ ଭାବିଲି ସେହି ଦୋକାନଠୁ ହିଁ ଅର୍ଡ଼ର କରିବି ମୋତେ ଖୁବ ପସନ୍ଦ ହେଇଛି